ହ୍ୟାଲୋ ନରିଆ କି ରେ ଆରେ ମୁଁ ବା ବୁଲୁଛି ଏପଟରେ ପଳେଇବି ଏପଟରେ ଆଜି ଭଲ ଫୁଲ ଫୁଟିଛି ଦେଖିବା ଆଉ ମୁଁ ତତେ ଖୋଜୁଥିଲି ଆଉ ଆଉ ମୁଁ ଖୋଜୁଥିଲି ତତେ ଆଉ

ଆରେ ଏବେ ଯୋଉ ପାଞ୍ଚଟା ରାଜ୍ୟରେ ଇଲେକ୍ସନ୍ ଚାଲିନିକି ସେଇଟା ଦେଖିବୁ ଭାରି ପ୍ରଭାବ ପକେଇବ କଂଗ୍ରେସ୍ ଦେଖିବୁ ଉଡ଼ି ଉଡ଼ିକି ଆସିବ ପାଞ୍ଚଟା ଯାକ ରାଜ୍ୟରେ ଦେଖୁନୁକି ରାହୁଳ ଗାନ୍ଧୀ ପ୍ରିୟଙ୍କା ଗାନ୍ଧୀ ସବୁ ତାଙ୍କର ଲାଗି ଯାଇଛନ୍ତି ପୁରା ଫୁଲ୍ ଦମ୍ରେ ଲାଗି ଯାଇଛନ୍ତି ହଁ ଆଉ ସବୁ ତ ଲୋକ ମତ ଜନମତ ତ କହୁଛି ହେଇଯିବ ଏ ବାଗେଲା କ'ଣ କି ଲୋକ ବୁଝି ଗଲେଣି ଲୋକ ବୁଝି ଗଲେଣି ଇଏ ହେଉଛି କ'ଣ କରୁଛି ମାନେ ଯୋଉ ଇଲେକ୍ସନ୍ ହେଉଛି ତା ପୂର୍ବରୁ ମଝିରେ ଗୋଟେ ଖେଳ ଖେଳି ଦେଇଛି ବୁଝିଲ ଆଉ ଇଏ ଲୋକ ସବୁ ଜାଣି ଯାଇଛନ୍ତି ଯେ ଇଲେକ୍ସନ୍ ଟାଇମ୍ ରେ ଇଲେକ୍ସନ୍ ପୂର୍ବଦିନ ତୁ ଏମିତି ଗୋଟେ ଖେଳ ଖେଳିବୁ ନା ଇଏ ଆହୁରି ସେ ତାଙ୍କର ଯୋଉ ସାଧାରଣ ସାଧାରଣ ଲୋକମାନଙ୍କ ପାଇଁ ଯୋଉ ସବୁ ସ୍କିମ୍ ସବୁ ବାହାରିଲାଣି ଅନ୍ୟ ରାଜ୍ୟରେ ସେଇ ସ୍କିମ୍ ଗୁଡ଼ାକୁ ସାରା ଦେଶରେ ଯଦି ଦେବ ଆଉ ଲୋକ ଅଟୋମେଟିକ୍ ଭୋଟ୍ ଦେବେ ଆଉ ଦେବେନି କୁଆଡ଼େ ଯିବେ ଯୋଉଟା ତ ଚାଲିଛି ରାସନ୍ କାର୍ଡ଼ରୁ ସେଇଟା ତ ପାଞ୍ଚ ବର୍ଷ ଆଉ କ'ଣ ସେଇଟା ତ ଆଗରୁ ହେଇଥିଲା ତାଙ୍କ ଗଭ୍ମେଣ୍ଟ୍ ପିରିୟ୍ଡ଼ରେ ତେର ମସିହାରେ ପାସ୍ ହେଇଥିଲା ବିଲ୍ ଖାଦ୍ୟ ସୁରକ୍ଷା ବିଲ୍ ଆଉ ସେଇଥିରୁ ସବୁ ଦିଆ ହେଉଛି ଆଉ ଇଏ ଦେଲା କ'ଣଟା ହଁ ମାଗଣା ତ ଦେଉଛି ଆଉ ଟଙ୍କାଟେ ଛାଡ଼ିଦେଲେ କ'ଣ ଦେଶକୁ ଭାସିଯିବ ଓଡ଼ିଶା ତ ଆଉ ଓଡ଼ିଶା ନବୀନ ଓଡ଼ିଶା ନବୀନ ଓଡ଼ିଶାରେ ଆଉ କିଏ ପଶିବି ପାରିବେନି ତା'କୁ ଛାଡ଼ିଦେଲେ ସେ ଯା ହେଉ ନବୀନର ଷ୍ଟାଚ୍ୟୁ ଥୋଇଦେଲେ ଲୋକ ଭୋଟ୍ ଦେଇଦେବେ ଆମର ତ ଚାଲିଛି ଆମର ଆଉ ପ୍ରଫୁଲ୍ଲ ସାମଲ ଆଉ ପ୍ରଫୁଲ୍ଲ ସାମଲ ଏପଟେ ନିରଞ୍ଜନ ପଟ୍ଟନାୟକର କଣ୍ଟେଷ୍ଟ୍ ହେବ ଆଉ ନା ନା ସେ ଠିଆ ହେବ ଭଣ୍ଡାରୀ ପୋଖରୀ ଠିଆ ହବ ପ୍ରଫୁଲ୍ଲ ସାମଲ ସେଠି ଠିଆ ହେବ ତାଙ୍କ ଦୁଇ ଜଣଙ୍କର ଫୁଲ୍ କଣ୍ଟେଷ୍ଟ୍ ହେବ ଆଉ ତା ପୁଅ ବାଲେଶ୍ୱରରେ ଏମ୍ପି ଠିଆ ହେବ କେବଳ ତା ପୁଅ ଠିଆ ହେବନି କି ତା'ର କଣ୍ଟେଷ୍ଟ୍ ହେବ ଯାହା ହେନେ ନିରଞ୍ଜନ ପଟ୍ଟନାୟକ କୁ ଲୋକ ଭୋଟ୍ ଦେବେ କାରଣ ପୁରୁଣା ଲୋକଟା ନା ହଁ ନିଶ୍ଟିତ ନା ନା ହୁଁ ନା ପଇସା ଏଥିରେ ନାଇଁ ବାପା ପଇସା ଏଥିରେ କିଛି କାମ କରିବନି ଲୋକ ସବୁ ଜାଣି ଯାଇଛନ୍ତି ଏଥିରେ ଆଉ କ'ଣ କାମ ଦେବ ନାଇଁ ତା'ର ଏଇଟା ଲାଷ୍ଟ୍ ଇଲେକ୍ସନ୍ ତ ସେ ସେଇଥିପାଇଁ ଲୋକ ସବୁ ଭୋଟ୍ ଦେଇଦେବେ ଏଥର